ହ୍ୟାଲୋ ଡ୍ରାଇଭର ଭାଇ ଆପଣ କେଉଁଠି ପହଁଚିଲେ ଦେଖନ୍ତୁ ନା ମୋ ବ୍ୟାଗଟି ଆପଣଙ୍କ ପାଖରେ ଆପଣଙ୍କ ଗାଡ଼ିରେ ରହିଗଲା କି ଦେଖନ୍ତୁ ନା କେଉଁଠି ରହିଗଲା ସେଠାରେ ମୋର ବହୁତ ଜରୁରୀ ଜିନିଷ ରହିଛି ମୋର ଏ ଟି ଏମ୍ ମୋର ପାଇସପତ୍ର ମୋର ଜରୁରୀ ଡକୁମେଣ୍ଟ୍ସ୍ ସବୁ ରହିଯାଇଛି ବ୍ୟାଗରେ ଦେଖନ୍ତୁ ଯେମିତି କେହି ନ ନେଇକି ଯାଆନ୍ତୁ ଯଦି ଆପଣ ବାରିପଦାକୁ ପୁଣି ଥରେ ଫେରିଆସି ପାରିବେ ଫେରି ଆସିକି ମୋ ବ୍ୟାଗଟି ମୋତେ ଫେରାଇ ଦେବେ ତେବେ ମୁଁ ଆପଣଙ୍କ ପାଖରେ ଚିରଉପକୃତ ହେବି ଟିକେ ଜଲଦି କରିବେ କାହିଁକିନା ମୋର ଇଣ୍ଟରଭ୍ୟୁ ସମୟ ପାଖେଇ ଆସିଲାଣି ଆଉ ଘଣ୍ଟେ ପରେ ମୋର ଇଣ୍ଟରଭ୍ୟୁ ହବ